ମୁଁ ମୋର ବ୍ରାଇଡ଼ାଲ୍ ଗୋଟେ ଲେହେଙ୍ଗାଟା କିଣିକି ଆଣିଥିଲି ସେ ଇଆରୁ ମଲ୍ରୁ ମୁଁ ବି ଗୋଟେ ଆଣିଥିଲି ମୋ ଆଉ ଜଣେ ମୋ ସାଙ୍ଗ ବି ସିଏ ବି ଆଣିଥିଲା ତା ଟା ଟିକେ ଅଧିକ ଦାମ୍ ପଡ଼ିଥିଲା ସାତ ହଜାର ପାଖାପାଖି ପଡ଼ିଥିଲା ସିଏ ତାର ଆଣିଥିଲା ମୁଁ ଆଣିଥିଲି ଛଅ ଭିତରେ ପୁରା ଲେହେଙ୍ଗାଟା ଆଣିଲି କିନ୍ତୁ ମୋ ଲେହେଙ୍ଗାଟା ବହୁତ ଭଲ ପଡ଼ିଲା ଦେଖାଇ ଭାରି ସୁନ୍ଦର କଲର୍ ଫଲର୍ ବି ବହୁତ ବଢ଼ିଆ ହେଇଥିଲା ଆଉ ଧୁଆଧୋଇ କଲି କିଛି ତାର ଷ୍ଟୋନ୍ ଫୋନ୍ କିଛି ଖରାପ ହେଇନି ବହୁତ ଭଲ ପଡ଼ିଲା କିନ୍ତୁ ସିଏ କହୁଥିଲା କ'ଣ ତାର ଦାୟତ୍ୱ ଦାମ୍ ଦେଇକି ଆଣିଲା କିନ୍ତୁ ଭଲ ପଡ଼ିଲାନି ଆଉ ଖରାପ ହେଲା କିନ୍ତୁ ମୁଁ ମୋ ଯେଉଁଟା ଆଣିଥିଲି କିନ୍ତୁ କମ୍ ଇଏରେ ବହୁତ ଭଲ ଥିଲା ଡିଜାଇନ୍ବି ବହୁତ ଭଲ ଥିଲା କଲର୍ ଫଲର୍ବି ବହୁତ ଭଲ ଥିଲା ଆଉ ବହୁତ ଭଲ ବି ଲାଗୁଥିଲା ସୁ ଦେଖିକି ବହୁତ ଭଲ ବି କହିଲେ ଲେହେଙ୍ଗାଟା ବହୁତ ଭଲ ସୁନ୍ଦର ବଢ଼ିଆ ହେଇଛି କହିକିନା ଆଉ ମୁଁ ବି ପିନ୍ଧୁଥିଲି ମତେ ବି ବହୁତ ବଢ଼ିଆ ଲାଗୁଥିଲା କଲର୍ ଫଲର୍ବି ବହୁତ ମ୍ୟାଚ୍ କରିଥିଲା ଆଉ ସବୁ ଦେଖିକି ବହୁତ ବଢ଼ିଆ କହିଲେ ବହୁତ ବଢ଼ିଆ ଲେହଙ୍ଗାଟା କେଉଁଠୁ ଆଣିଛି କହିଲେ ମୁଁ ଖାଲି ମଲ୍ରୁ ଆଣିଛି ଯେମିତି କହିଲି ଇଏ କହିଲି ବହୁତ ଭଲ ଆଉ